ହଁ ମୁଁ ଦଶରୁ ଦଶ ଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିପାରିବି ପ୍ରଥମ ସଂଖ୍ୟା ହେଉଛି ଦୁଇ ଲକ୍ଷ ପଞ୍ଚଶହ ପନ୍ଦର ଦ୍ଵିତୀୟ ସଂଖ୍ୟା ହେଉଛି ତିନି ଲକ୍ଷ ନବେ ହଜାର ଚାରିଶହ ପଞ୍ଚଷଠି ତୃତୀୟ ସଂଖ୍ୟା ହେଉଛି ଚାରି ଲକ୍ଷ ପାଞ୍ଚ ହଜାର ସାତ ଶହ ଚଉଦ ଚତୁର୍ଥ ସଂଖ୍ୟା ହେଉଛି ଛଅ ହଜାର ନଅଶହ ପଞ୍ଚସ୍ତରି ପଞ୍ଚମ ସଂଖ୍ୟା ହେଉଛି ତିନିଲକ୍ଷ ସାତ ହଜାର ଦୁଇଶହ ଷୋହଳ